ମୁଁ ଅନେକ ପ୍ରକାରର ବୀମା ବିଷୟରେ ଅବଗତ ଅଛି ଯଥା ସ୍ୱାସ୍ଥ୍ୟ ବୀମା ହେଉ ଜୀବନ ବୀମା ହେଉ କିମ୍ବା କ୍ୟାସ୍ ବ୍ୟାକ୍ ବୀମା ହେଉଥାଉ ଆମର ଦୁଇ ଚକିଆ ଯାନ ପାଇଁ ବୀମା କରାଯାଏ ଚାରି ଚକିଆ ଯାନ ପାଇଁ ମଧ୍ୟ ବୀମା କରାଯାଏ ଜୀବନ ପାଇଁ ମଧ୍ୟ ବୀମା କରାଯାଇଥାଏ ଏଥିପାଇଁ କିଛି ଟଙ୍କା ଆମକୁ ଦେବାକୁ ପଡ଼ିଥାଏ ସ୍ୱାସ୍ଥ୍ୟ ବୀମା ଅଛି ଏବେ ଲୋକମାନେ ବିଜୁ ସ୍ୱାସ୍ଥ୍ୟ ବୀମାକୁ ବ୍ୟବହାର କରୁଛନ୍ତି ଯେତେବେଳେ କୌଣସି ଡ଼ାକ୍ତରଖାନାକୁ ଯାଉଛନ୍ତି ସେଠାରେ ତାଙ୍କର ଯେତେ ପଇସା ଖର୍ଚ୍ଚ ହେଉଛି ସେଇ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ଼ରୁ କଟିଯାଉଛି ଯାହାଫଳରେ କି ଲୋକମାନେ ଭଲ ସ୍ୱାସ୍ଥ୍ୟ ଅନୁଭବ କରୁଛନ୍ତି କି ନିଜର ଟଙ୍କା ରହିଯାଉଛି ଆମକୁ ଗୋଟିଏ ବୀମା ବ୍ୟବହାର କରିବାକୁ ପଡ଼ିଥିଲା ଯେତେବେଳେ ମୋର ଭଉଣୀର ବାହାଘର ହୋଇଥିଲା ମୁଁ ଯେଉଁ ଏଲ୍ଆଇସିଟି କରିଥିଲି ତାହାକୁ ବାହାଘରରେ ମୁଁ ଖର୍ଚ୍ଚ କରିଥିଲି ସେଇ ବୀମାଟି ମୋତେ ତିନିଲକ୍ଷ ଟଙ୍କା ମିଳିଥିଲା ମୁଁ ଲକ୍ଷେ ସତୁରି ହଜାର ଡିପୋଜିଟ୍ କରିଥିଲି